ଆମ ଗ୍ରାମ ର ଲୋକମାନେ ଆଗରୁ ଏବଂ ଏବେ ମଧ୍ୟ ଲୋକମାନେ ଗ୍ରାମ ରେ ଡାଇରିଆ ଭଳି ରୋଗ ଆକ୍ରମଣ କଲେ ସେମାନଙ୍କୁ ପାଇଁ ଲୋକମାନେ ଧନୁସ୍ତୁରୀ ପତ୍ର ଛେଞ୍ଚି ସେଗୁଡ଼ିକୁ ରସ ବାହାର କରି ସେମାନେ ମଧ୍ୟ ପାନ କରିଥାନ୍ତି ଏବଂ ତା ସହିତ ମଧ୍ୟ ଘରୋଇ ଉପଚାର ଏବଂ ଖାଦ୍ଯ ରେ ମଧ୍ୟ ସେମାନେ ବହୁତ କିଛି ରୋକଠୋକ ମଧ୍ୟ କରିଥାନ୍ତି ଏହାମଧ୍ୟରେ ଲୋକମାନେ ଅଦା ଏବଂ ତାର ରସ ଛେଞ୍ଚି ସେମାନେ ମଧ୍ୟ ଖାଇ ଥାଆନ୍ତି ଏଗୁଡ଼ିକୁ ପୂର୍ବରୁ ସେମାନଙ୍କର ବାପା ମାଁ ମଧ୍ୟ କହିଥାନ୍ତି ଏବଂ ଏମାନେ ମଧ୍ୟ ଏଗୁଡ଼ିକୁ ଏବେ ମଧ୍ୟ ପାଳନ କରିଥାନ୍ତି